ବୋଇଲେ ଗୋଟେ ଦିନ ସନ୍ଧ୍ୟାରେ ଘରେ କହିଲେ ଯେ ଚାକୁ ନାହିଁ ଚାକୁ ପାଇଁ ଆଣି ଯା ବୋଲି କହିଲେ ଭଲ ବ୍ରାଣ୍ଡ୍ ଚାକୁ ଗଲି ସପିଙ୍ଗ୍ ମଲ୍ ଖୋଜିଲି ଯେ ତିନି ଟାଇପ୍ର ଚାକୁ ଥିଲା ସେ ଚାକୁଟା ଟିକିଏ ଭଲ ଲାଗିଲା ଭଲ କମ୍ପାନୀର ବୋଲି ଟିକିଏ ଧରି ଆସିଲି ଚାକୁ ଆଣିଲା ପରେ ଧରି ଆସିଲି ଘରକୁ ଘରୁ ଆସିଲାପରେ ସେଦିନ ଆଳୁ ଫ୍ରାଏ ହେବାର ଥିଲା ଯାହା ଆଳୁ କାଟା କାଟି ସବୁ ଭଲ ଚାଲିଥିଲା ଚାକୁ ଚାକୁ ଆଣୁ ଆଣୁ ତାର ଦୁଇ ତିନି ଦିନ କାଟି ସାରିଲା ପରେ ତାର ଧାର ଅଟୋମେଟିକ୍ ଅଟୋମେଟିକ୍ ସରିଗଲା ହେଲେ କିଛି ଜଣା ପଡ଼ିଲାନି ବୋଲେ କେଉଁଟା କାଟିଲେ ବି କାଟି ହେଉନି ଏମିତି ଏକା ରହୁଛି ପୁରା ପୁରା ପ୍ରେସର୍ ଦେବାକୁ ପଡ଼ୁଛି କାଟି ହେଲାନି ତା'ପରେ ଘରେ ଗାଳି କଲେ କ'ଣ କି ଚାକୁ ଆଣିଛୁରେ ପାଞ୍ଚଶହ ଟଙ୍କା ଦେଇ ଆଣିଥିଲି ସେଇଟା ଏଇ ଚାକୁଟା ଘରେ ହେଲେ ଘରେ ଗାଳି କଲେ ପାଞ୍ଚଶହ ଟଙ୍କା ଦେଇ ଚାକୁ ଆଣିଛୁ ଏଇଟା କି କମ୍ପାନୀର ଆଣିଲୁ ଯେ କିଛି ଭଲ ନାହିଁ ମୋତେ ଟିକିଏ ଗାଳି ଶୁଣିବାକୁ ପଡ଼ିଲା ବେକାର ଚାକୁ ପୁରା ଟାଇମ୍ ଲସ୍ ପଇସା ବି ଲସ୍ ହେଲା ଯାଇକି ଆଣିକି ସେ ଚାକୁ ନ ଆଣିବାର ଥିଲେ ଭଲ ହେଇଥିଲା ଶସ୍ତା ଚାକୁ ଆଣି ଦେଇଥିଲେ ହି ଭଲ ହେଇଥାନ୍ତା ତା' ବଦଳରେ ଆହୁରି ପାଞ୍ଚଶହ ଟଙ୍କା ବୋଲେ କମ୍ ଅଛି କେ ଶସ୍ତା ଚାକୁ ଆଣିଥିଲି ଶହେଟଙ୍କାର ଶସ୍ତା ସେଇଟା ମାସେ ବି ତ କାମ ଯାଇଥାନ୍ତା ସେଇଟା ପାଞ୍ଚଶହ ଟଙ୍କା ଦେଇକି ଆଣିଲି ଗୋଟେ ଦୁଇ ତିନି ଦିନ କାମ ଦେଲାନି ତା' ଧାର ସରିଗଲା ଫାଇଦା କ'ଣ ଆଣିବାର କିଛି ନାହିଁ ସେଥିପାଇଁ ଭୁଲରେ ବ୍ରାଣ୍ଡ୍ ଚାକୁ ଆଣିବାର ନଥିଲା ଶସ୍ତା ଚାକୁ ଆଣିବାର ଥିଲା ସେଥିପାଇଁ କେବେହେଲେ ବି ଭଲ ଚାକୁ ନ ଆଣି ଶସ୍ତା ସୁନ୍ଦର ଚାକୁ ଆଣିକି ସେଇଟା କାମରେ ଲଗାନ୍ତୁ ମୁଁ ଯେଉଁ ଚାକୁ ଆଣିଲି ସେ ବ୍ରାଣ୍ଡ୍ ଚାକୁ ବୋଲି ଖରାପ ହେଇଗଲା